ମୋର ପ୍ରିୟ ପୁସ୍ତକ ହେଉଛି ଗୀତା ଓ ଭାଗବତ କାରଣ ଏଥିରୁ ଆମକୁ ବହୁତ କିଛି ଶିଖିବାକୁ ଆମ ଧର୍ମ ବିଷୟରେ ନୀତି ନିୟମ ସବୁକିଛି ଜାଣିବାକୁ ମିଳିଥାଏ ଗୀତା ଭାଗବତରେ ରାମ ରାମଲକ୍ଷ୍ମଣ ସୀତା ରାଜା ଦଶରଥ ଆଙ୍କ ବିଷୟରେ ଲେଖା ହେଇଥାଏ ଏବଂ ଶ୍ରୀକୃଷ୍ଣ ତାଙ୍କ ବିଷୟରେ ଲେଖା ହେଇଥାଏ ଯେଉଁ ଗୀତା ଭାଗବତ ପଢ଼ିଲେ ଆମେ ଆମର ଧାର୍ମିକ ଆଧ୍ୟାତ୍ମିକ ପୌରାଣିକ ନୀତି ନିିୟମ ବିଷୟରେ ଜାଣିପାରୁ ବହୁତ କିଛି ଭଲ ମନ୍ଦ କିପରି ରାମଚନ୍ଦ୍ର ତାଙ୍କ ବାପା ବାପାଙ୍କ ବାପାଙ୍କର କଥାକୁ ମାନି ଚଉଦ ବର୍ଷ ବନବାସ ଯାଇଥିଲେ କିପରି ବାପା ମାଆ ବାପା ମାଆକୁ ସେ ଦେବତା ରୂପେ ମଣିଥିଲେ ସେଇସବୁ ବିଷୟରେ ଭଲମନ୍ଦ ଆମେ ଜାଣିପାରୁ ଓ ଭାଇ ଭାଇ ଭଉଣୀର ସମ୍ପର୍କ କେମିତି ଭାଇ ଭାଇର ସମ୍ପର୍କ କେମିତି ବାପା ମାଆ କିପରି ସମ୍ମାନ କରାଯାଏ ଏହିସବୁ ନୀତି ନିିୟମ ବିଷୟରେ ଆମେ ଜାଣିଥାଉ ଓ ଆମ ଛୁଆକୁ ମଧ୍ୟ ଏଇସବୁ ବିଷୟରେ ଆଧ୍ୟାତ୍ମିକ ପୌରାଣିକ ଆମ ଗୀତା ବିଷୟରେ ଆମେ କିଛି ସେମାନଙ୍କୁ ଶିଖେଇ ପାରୁ